ଯେଉଁମାନେ ନୂଆକୁ ଚିତ୍ରାଙ୍କନ କରୁଛନ୍ତି ତ ସେମାନେ ଆରମ୍ଭ କରାଇଛନ୍ତି ନା ନୁଆକୁ ଶିଖୁଛନ୍ତି ତ ସେମାନଙ୍କର ଭଲ ହେବନି ତ ସେଥିପାଇଁ ସେମାନେ ମୋବାଇଲ୍ ଦେଖିକି କିବା ବହି ଖାତା ଦେଖିକି କରିବେ ଚିତ୍ରାଙ୍କନ ତ ଭଲ ହେଇପାରେ ଖରାପ ହେଇପାରେ ସେଥିପାଇଁ ତାଙ୍କର ଆରମ୍ଭରୁ କରୁଛନ୍ତି ଆଗକୁ ସେଇଟା ଶିଖି ବାରମ୍ବାର କଲାପରେ ଶିଖିଲା ମାତ୍ରେ ସେଇଟା ତାଙ୍କର ଦକ୍ଷତା ରହିବ ମାନେ ଶିଖିବା ପାଇଁ ଉନ୍ନତି କରିବାପାଇଁ ତ ତାଙ୍କୁ ଉତ୍ସାହିତ ହେବ ଆସ୍ତେ ଆସ୍ତେ ଶିଖିଲା ପରେ ସିନା ତାପରକୁ ତାଙ୍କୁ ଆଗକୁ ଆଗକୁ ବଢ଼ିବେ ତ ଯେ ବ୍ୟକ୍ତିଟା ଶିଖି ଇଏ କରୁଥିବ ଚିତ୍ରାଙ୍କନଟା ଯେ କୌଣସି ମୋବାଇଲ୍ରୁ ହଉ ଯେଉଁ ଇଏରୁ ହଉ ଶିଖିକି ସେଇଟାକୁ ବାରମ୍ବାର କଲାପରେ ଯାଇକି ହିଁ ସିଏ ଶିଖିବ ଆଗରୁ ତ ଲୋକମାନେ ସେମିତି କିଛି ଇଏ କରୁନଥିଲେ ଏଇନା ଅଧିକ ବଢ଼ୁଛନ୍ତି ଉତ୍ସାହିତ ହେଉଛନ୍ତି ସବୁଟାରେ ତ ସେଥିପାଇଁ ସେ ବାରମ୍ବାର କନେଲେ ଗୋଟେ ଜିନିଷ ଶିଖିବ